ହଁ ଭାଇ କ'ଣ ନେବ କି ହଁ ଆଳୁ ଅଛି କିଲୋ ଅଛି ଷାଠିଏ ଅଛି ଆଳୁ ନେବ କି

ବଢ଼ି ଅଛି ଷାଠିଏ ଏତେ ରେଟ୍ ବୋଲି କ'ଣ ଭାଇ ପରିଶ୍ରମ କରୁଛୁ ଏତେ ଦୂରରୁ ସାମାନ ଯାକ ଆଣୁଛୁ ଗାଡ଼ି ଖର୍ଚ୍ଚ ସେତେ ସବୁ ଖର୍ଚ୍ଚ ଯାଉଛି ସେଥିପାଇଁ ଆର ରେଟ୍ ଯାକ ବଢ଼ିଯାଇଛି ଆଉ ହଉ ହଉ ଗାଡ଼ି ଟିକେ ଶସ୍ତା ହେବା ପାଇଁ ଆମର ଏରେ କେତେ ପରିଶ୍ରମ କରିବାକୁ ପଡ଼ୁଛି କେତେ ଦୂରରୁ ଯାଇ ଆଣିବାକୁ ପଡ଼ୁଛି ତ ସେଇଟା ପାଇଁ ଟିକେ ରେଟ୍ ହେଇଯାଇଛି ଆଉ ହଁ ଡାଲି ଅଛି ହଁ ଅଛି ହଁ ଭେଣ୍ଡି ବି ଅଛି କ'ଣ କିଲୋ ଭାଇ କେତେ କିଲୋ ଅଛି ଶହେ କୋଡ଼ିଏ ଅଛି କିଲୋ ଭେଣ୍ଡି କିଲୋ ଏତେ ସମୟ ଆମୁ ଆମ ଦୋକାନରେ ନାଇଁ ଭାଇ ସବୁ ଦୋକନରେ ରେଟ୍ ତ ହେଉଛି ଆଉ ନାଇଁ ରେଟ୍ ବୋଲେ କହୁଛି ପରା ପରିଶ୍ରମ କରିବାକୁ ପଡ଼ୁଛି ଏତେ କେତେ କ'ଣ କରିବାକୁ ପଡ଼ୁଛି ସେଥିପାଇଁ ଆର ରେଟ୍ ଆଉ ସେ ବାଙ୍ଗଲୁର ଆଡ଼େ ଟିକେ ଶସ୍ତା ହେଇଥିବ ହଁ କ'ଣ ନେବ ଭାଇ ହଁ ଟମାଟୋ ବି ଅଛି ତା'ର ଅଛି ସତୁରୀ ଦେବି ଭାଇ କେତେ ହେ ଆମକୁ ତ କିଛି ଲାଭ ହେବ ନାହିଁ ଭାଇ କମାଇଲେ ବି କିଛି ଲାଭ ହେବ ନାହିଁ ତୁମେ ଆସିଛ ଏତେ ଦୂରରୁ ଆଉ ହଉ ଦଶ କୋଡ଼ିଏ ଆଉ ଡିସ୍କାଉଣ୍ଟ୍ କରିବା ଆଉ ଦେବି କି ହଇ ଏଇ ଦଶ କୋଡ଼ିଏ ଡିସ୍କାଉଣ୍ଟ୍ ଦେବି ଆଉ